ମୁଁ ପ୍ରତିଦିନ ଅନେକ ପ୍ରସିଦ୍ଧ ଡ୍ୟାନ୍ସିଂ ୟୁଟ୍ୟୁବ୍ ଚ୍ୟାନେଲ୍ ଟିଭି ସୋରେ ଦେଖେ ଯାହାକି ଭାରତନାଟ୍ୟମ କଥକ କଥକଲି ମଣିପୁରୀ କୁଟଫୁଟି ଏବଂ ଓଡ଼ିଶୀ ଏହିସବୁ ପ୍ରସିଦ୍ଧ ଡ୍ୟାନ୍ସିଂ ମୁଁ ପ୍ରତିଦିନ ଦେଖେ ଯେଉଁଟାକି ମୋତେ ଅଧିକ ଭଲ ଲାଗେ ଏବଂ ମନ ଯେବେ ବି ଉଦାସ ବା ଦୁଃଖ ଥିଲେ ମଧ୍ୟ ମୁଁ ଏହିସବୁ ଡ୍ୟାନ୍ସିଂ ଦେଖିଲେ ମୋର ସବୁ ଦୁଃଖକୁ ମୁଁ ଆପେଆପେ ଭୁଲି ଯାଇଥାଏ ଏବଂ ଏହି ଡ୍ୟାନ୍ସିଂକୁ ଦେଖିଲେ ମୋତେ ବହୁତ ଆରାମ ଲାଗିଥାଏ ଏବଂ ମୋର ମନ ବହୁତ ଭଲ ଲାଗିଥାଏ ଯାହାଫଳରେ ମୋର କୌଣସି କାରଣରୁ ଏହି ଡ୍ୟାନ୍ସିଂକୁ ନ ଦେଖିଲେ ମୁଁ ରହିପାରେ ନାହିଁ ଏବଂ ଏହାକୁ ମୁଁ ମୋ ଜୀବନର ଗୋଟାଏ ଅଙ୍ଗ ବୋଲି ଭାବି ନେଇଛି ଏହି ପ୍ରସିଦ୍ଧ ଡ୍ୟାନ୍ସିଂ ୟୁଟ୍ୟୁବ୍ ଚ୍ୟାନେଲ୍ ଟିଭି ଶୋରେ ସବୁକିଛି ମୁଁ ଦେଖିଥାଏ ଏହାକୁ ମୁଁ ମୋ ନିଜର ଗୋଟାଏ ଅଙ୍ଗ ବୋଲି ଭାବି ନେଇଛି